ଆଜି ମୁଁ ବିଭିନ୍ନ ପାଣିପାଗରେ ଦୌଡ଼ିବା ପାଇଁ କିଛି ଟିପ୍ସ ଦେବି ଖରାଦିନେ ଆମେ ରାତିରୁ ଉଠି ଦୌଡ଼ିବା ଆରମ୍ଭ କରିଥାଉ କାରଣ ଖରା ଦିନେ ପ୍ରଚଣ୍ଡ ଗରମ ପାଇଁ ସକାଳୁ ଭୋରରୁ ଉଠି ଦୌଡ଼ିବା ଆରମ୍ଭ କରିଥାଉ ସେହିପରି ଥଣ୍ଡା ଦିନେ ବର୍ଷା ହୋଇଥାଏ ବର୍ଷା ହେବା ଦ୍ୱାରା କିଛି ଦିନ ଆମେ ଦୌଡ଼ିବା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ ଏହା ଫଳରେ ଆମେ ଦୌଡ଼ିବା ବନ୍ଦ ରଖିଥାଉ ସବୁଠାରୁ ମୋର ପ୍ରିୟ ଋତୁ ହେଉଛି ବର୍ଷା ଋତୁ ଏହି ଋତୁରେ ଆମେ ସବୁଠାରୁ ବଡ଼ି ଭୋରରୁ ଉଠି ଦୌଡ଼ିବା ଷ୍ଟାର୍ଟ କରିଥାଉ ଏହି ଋତୁରେ ଦୌଡ଼ିବା ପାଇଁ ଭଲ ଲାଗେ ଦୌଡ଼ିବା ସହିତ ମନ ପ୍ରଫୁଲ୍ଲ ରହେ ଏକ୍ର୍ସାଇଜ୍ ମଧ୍ୟ ହୁଏ ତା'ପରେ ବ୍ୟାୟାମ ମଧ୍ୟ କରିଥାଉ ଦୌଡ଼ିବା ଫଳରେ ମନର ଶାରୀରିକର ବିକାଶ ହୋଇଥାଏ ବିକାଶ ହେବା ଫଳରେ ଦେହ ସୁସ୍ଥ ରହେ ଯାହାକି ଦିନ ଯାକ ଶାନ୍ତି ଲାଗେ ସେଥିପାଇଁ ଆମେ ବିଭିନ୍ନ ପାଣିପାଗ ହେଉ ନା କାହିଁକି ସେ ଖରା ଦିନ ଅବା ବର୍ଷା ଦିନ ଶୀତ ଦିନରେ ମଧ୍ୟ ଦୌଡ଼ିବା ବନ୍ଦ କରିବା ନାହିଁ ଆମେ ସବୁ ଋତୁରେ ଦୌଡ଼ିବା ଏହା ହିଁ ଆମର ସଂକଳ୍ପ